ଆମ ଅଞ୍ଚଳ ଯେଉଁ ପ୍ରମୁଖ ଟେଲିଫୋନ ବ୍ରାଣ୍ଡଗୁଡ଼ିକ ହେଉଛି ଯେପରିକି ଜିଓ ଭୋଡ଼ାଫୋନ ଏୟାରଟେଲ୍ ବିଏସ୍ଏନ୍ଏଲ୍ ଆଇଡ଼ିଆ ଏସବୁ ମାନେ ବିଭିନ୍ନ ପ୍ରକାରର ବ୍ରାଣ୍ଡ ସବୁ ଅଛି ଆଉ ନିହାତି ପ୍ରାୟ ଲୋକ ଜିଓକୁ ଉତ୍ତମ ରୂପେ ମାନୁଛନ୍ତି ମାନେ ଜିଓ ମାନେ ବ୍ରାଣ୍ଡ ସମସ୍ତଙ୍କ ପାଖରେ ଅଛି କାରଣ ସେ ଉତ୍ତମ ସେବା ଦେଉଛି ଆଉ ସୁଲଭ ମୂଲ୍ୟରେ ଆମେ ତାର ରିଚାର୍ଜ କରିପାରୁଛେ ଆଉ ତାର ନେଟୱାର୍କ ମଧ୍ୟ ବହୁତ ଭଲ ଚାଲିଛି ସେଥିପାଇଁ ଲୋକମାନେ ପ୍ରାୟତଃ ଉତ୍ତମ ସେବା ଜିଓରୁ ହିଁ ପାଉଛନ୍ତି ଧନ୍ୟବାଦ